ଭାରତର ଲୋକମାନେ ଆମ ଓଡ଼ିଶାର ମୁଖ୍ୟ ଧାର୍ମିକ ସ୍ଥଳ ଭାବେ ପୁରୀର ଶ୍ରୀକ୍ଷେତ୍ରଟିକୁ ଭାବନ୍ତି ଏବଂ ବହୁତ ଲୋକ ପୁରୀର ଶ୍ରୀକ୍ଷେତ୍ରକୁ ଧାର୍ମିକ ସ୍ଥଳ ଭାବି ବୁଲିବା ପାଇଁ ବହୁତ ଲୋକ ଆସନ୍ତି ଏବଂ ଆମେ ମଧ୍ୟ ଗଙ୍ଗା ଗୟା ଇତ୍ୟାଦି ଯାଗାକୁ ଆମେ ବୁଲିବାପାଇଁ ଯାଇଥାଉ ଏହା ମଧ୍ୟ ଏକ ଧାର୍ମିକ ଧାର୍ମିକ ସ୍ଥଳ ଏଠାରେ ଆମେ ଆମ ପିତୃ ପୁରୁଷଙ୍କୁ ଓ ପିଣ୍ଡଦାନ କରିବାପାଇଁ ଗଙ୍ଗା ଗୟା ଯାଇଥାଉ ଏବଂ ବାରଣାସୀ ମଧ୍ୟ ଯାଇଥାଉ ବାରଣାସୀରେ ଏକ ବଡ଼ କୁମ୍ଭ ମେଳା ଆୟୋଜିତ ହୋଇଥାଏ ଏହି କୁମ୍ଭମେଳାରେ ବହୁତ ସଂଖ୍ୟାରେ ଲୋକ ଅଂଶ ଗ୍ରହଣ କରିଥାନ୍ତି ଏବଂ ଏହା ଏହା ସହିତ ଆମର ଅନୁଶୃତ ହେଉଥିବା ପରମ୍ପରା ପରମ୍ପରା ଏବଂ ପର୍ବପର୍ବାଣି ମଧ୍ୟରେ ଆମର ଦଶହରା ଦୁର୍ଗାପୂଜା ଇତ୍ୟାଦି ପ୍ରସିଦ୍ଧ ଅଟେ ଦଶହରାରେ ଆମେ ଆମର ଯେଉଁ ଲୁହା ଜିନିଷ ଗୁଡ଼ିକ ଅଛି ତାକୁ ପୂଜା କରିଥାଉ ଏବଂ ମାତା ଦୁର୍ଗାଙ୍କୁ ଦୁର୍ଗା ପୂଜାରେ ମାତା ଦୁର୍ଗାଙ୍କ ପାଇଁ ପୂଜା କରାଯାଇଥାଏ ଏହା ଆମ ହିନ୍ଦୁ ଧର୍ମ ପରମ୍ପରାରେ ଦଶହରା ଏବଂ ଦୁର୍ଗାପୂଜା ହେଉଛି ଆମ ପାଇଁ ଏକ ବଡ଼ପର୍ବ